ହ୍ୟାଲୋ ସମ୍ବଲପୁରୀ ଶାଢ଼ି ଅଛି କେତେ ରେଞ୍ଜରେ ସବୁ ଅଛି କେତେ ମାନେ ଭଲ କେଉଁଠୁ ପଡ଼ିବ ଆପଣଙ୍କ କେମିତିଆ କ'ଣ କେଉଁ କ୍ୱାଲିଟିର ସବୁ ରହୁଛି ନା ସମ୍ବଲପୁର ସମ୍ବଲପୁର କହୁଛନ୍ତି ଯେ ଯଦି ସେଠି ଭଲ ପଡ଼ିବ ଆପଣଙ୍କ ପାଖରେ କେମିତି କେତେ କେମିତି କ୍ଵାଲିଟିରେ କ'ଣ ରଖୁଛନ୍ତି ଟିକେ ଦେଖାନ୍ତୁ ଶାଢ଼ି ସବୁ କଲର ସବୁ କାହିଁ ଏମିତି ଅଛି ଦେଖାନ୍ତୁ ଟିକେ ଲାଇଟ୍ର ମାନେ ବ୍ଲାକ୍ କଲର ଲାଇଟ୍ କଲର ଏଇଗୁଡ଼ା ସବୁ ଟିକେ ଦେଖାନ୍ତୁ ଏଇ ବ୍ଲାକ୍ଟା କେତେ ପଡ଼ିବ ଡିସ୍କାଉଣ୍ଟ ନାହିଁ ଟେନ୍ ପର୍ସେଣ୍ଟ ମୁଁ ଯଦି ପାଞ୍ଚ ଖଣ୍ଡ ଶାଢ଼ି ନେଇଯିବି ଆପଣଙ୍କ କେତେ କ'ଣ କଟିବ ନାଇଁ ନାଇଁ ମୁଁ ଏଇ ଯେଉଁ ସମ୍ବଲ ଦେଖାଇଲେ ବ୍ଲାକ୍ କଲର୍ଟା ସତେଇଶ ଟଙ୍କା କହୁଛନ୍ତି ସତେଇଶ ଟଙ୍କା ମୁଁ ପାଞ୍ଚ ଖଣ୍ଡ ନେବି ପାଞ୍ଚ ଖଣ୍ଡ ଆପଣ କେତେ କାଟିବେ

ମୋତେ ପାଞ୍ଚ ଖଣ୍ଡ ପ୍ୟାକ୍ କରିଦିଅନ୍ତୁ ହଁ ମତେ ଏଇ କଲର୍ ଦିଅନ୍ତୁ ବ୍ଲାକ୍ କଲର୍ ଆଉ ଗ୍ରୀନ୍ କଲର୍ଟା ଦିଅନ୍ତୁ ଆଉ ଏଇଟା ଯେଉଁ ଆମର ଖଇରିଆ କଲର୍ ଆଉ ଅରେଞ୍ଜ କଲର୍ଟା ଏଇଭଳିଆ ସବୁ ଦିଅନ୍ତୁ ଏଇ ପାଖରେ ଯେଉଁ ପାଞ୍ଚଟା ଅଛି ସେଇ ପାଞ୍ଚଟା ଦିଅନ୍ତୁ କେମିତିଆ କ'ଣ ନାହିଁ ଶାଢ଼ି ନାହିଁ ଚାରି ହଜାର ଭିତରେ ପୁରା ହାଲକା୍ ସ୍ମୁଥ୍ ଶାଢ଼ି ସେଇଥିରୁ ଦିଅନ୍ତୁ ଦେଖାନ୍ତୁ ଟିକେ ତିନି ହଜାର ହଉ ମୋତେ ଟିକେ ଦେଖାଇବେ ପୁରା ହାଲକା୍ର ହାଲକା୍ର ହଁ ହଁ ଦେଖାନ୍ତୁ ଟିକେ ସେ ତାର ମୋତେ ଟିକେ ବାହାର କରନ୍ତୁ ହଁ ହଁ ହଁ ହଁ ଏଇ ଗ୍ରେ କଲର୍ଟାକୁ ବାହାର କରନ୍ତୁ ଦିଅନ୍ତୁ ଆଉ ଗ୍ରେ କଲର୍ଟା ଦେବେ ଆଉ କେତେ ହେଲା କିଛି ଡିସ୍କାଉଣ୍ଟ କଲେ ଆମର ଜରିରେ ପ୍ୟାକ୍ କରିଦିଅନ୍ତୁ ହଁ ନିଅନ୍ତୁ ପଇସା